ଆମକୁ କୃଷୀମାନଙ୍କ ପାଇଁ ଚାଷ କରିବାରେ ବହୁତ ଆନନ୍ଦ ଲାଗିଥାଏ କାହିଁକିନା ବଟ୍ କିନ୍ତୁ ଚାଷ କରିବାରେ ବହୁତ ଜିନିଷ ଆବଶ୍ୟକ କାହିଁକିନା ହଳ କରିବା ଦ୍ୱାରା ଆମର ଧାନ ବୁଣାଯାଏ କାଙ୍କ କାଙ୍କ ଆମର ବଗିଚାରେ ଶାଗ ବୁଣିବା ପାଇଁ ବହୁତ ସାହାଯ୍ୟ କରେ କୋଡ଼ି କୋଡ଼ି ଦ୍ୱାରା ଆମ ବିଲରେ ବିଲରେ ହୁଡ଼ା କରିବାରେ ସାହାଯ୍ୟ କରିଥାଏ କୋଦାଳ ଗାତ କରିବାରେ ସାହାଯ୍ୟ କରିଥାଏ ଗାତ କରି ଆମେ ଚାଷ କରିଥାଉ ଏବଂ ଦାଅ ଦାଅ ଦ୍ୱାରା ଆମ ଫସଲ ଯେଉଁ ହେଉଥାଏ ତାକୁ କାଟିବାରେ ବ୍ୟବହାର ହୋଇଥାଏ ଆମେ ଫସଲ କରିସାରିଲା ପରେ ଦାଅରେ କାଟିଥାଉ ବାରିରେ ବି ଯେଉଁ ଅନା ବନା ଗଛପତ୍ର ଥାଏ ଦାଅରେ ମଧ୍ୟ କଟାଯାଇଥାଏ